ଅଣତିରିଶ ଏଗାର ଦୁଇହଜାର ବାର କୋଡ଼ିଏ ଅଗଷ୍ଟ ଦୁଇହଜାର ପନ୍ଦର ସତର ନଭେମ୍ବର ଦୁଇହଜାର ଏକୋଇଶ ଛବିଶ ଜାନୁୟାରୀ ଦୁଇହଜାର ବାଇଶ ଫିଫ୍ଟିନ୍ ଅଗଷ୍ଟ ଦୁଇହଜାର ତେଇଶ